ଆମ ଦେଶ ଭାରତ ଅନ୍ୟମାନଙ୍କ ଅନ୍ୟ ଦେଶ ଅପେକ୍ଷା ଆମ ଦେଶରେ ପ୍ରାୟ ଅଣତିରିଶିଟି ରାଜ୍ୟ ଅଛି ଯେଉଁଟି ଆମ ରାଜ୍ୟ ଓଡ଼ିଶା ଓଡ଼ିଶା କହିଲେ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ଓଡ଼ିଆ ଆମେ ଗର୍ବିତ ଆମ ଓଡ଼ିଆ ଭାଷା ପାଇଁ ଯିଏକି ଆମ ଓଡ଼ିଆ ଭାଷାକୁ ଆମ ଓଡ଼ିଶାକୁ ଆମ ଆଗରେ ବଢ଼ି ଆମକୁ ପ୍ରଦର୍ଶିତ କରିପାରିଥାଏ ତେଣୁକରି ଆମ ଓଡ଼ିଆ ଭାଷାକୁ କିପରି ଭାରତରେ ଭାରତରେ ଏକ ମୁଖ୍ୟ ଭାଷା ରୂପେ ଭବିଷ୍ୟତରେ ଭବିଷ୍ୟତରେ ଛିଡ଼ା କରିପାରିବା ସେଇଟା ଆମ ଓଡ଼ିଆମାନଙ୍କର ଦୃଢ଼ ସଂକଳ୍ପବୋଧ ଦାୟିତ୍ୱ କିନ୍ତୁ ଓଡ଼ିଆ ଭାଷାକୁ କିପରି ପ୍ରୋତ୍ସାହିତ ଏବଂ ସଂରକ୍ଷିତ କରାଯାଇପାରିବ ସେଇଟା ଆମର ଏକାନ୍ତ ଆବଶ୍ୟକ ଓଡ଼ିଆ ଶିଖିବା ପାଇଁ ପ୍ରୋତ୍ସାହିତ କରିବା ବିଭିନ୍ନ ସ୍କୁଲ କଲେଜ ବିଭିନ୍ନ ବିଭିନ୍ନ ସରକାରୀକ ପଦକ୍ଷେପ ବିଭିନ୍ନ କାର୍ଯ୍ୟ ଅନୁଷ୍ଠାନରେ ଓଡ଼ିଆ ଭାଷାକୁ କିପରି ପ୍ରୋତ୍ସାହନ ଦେବା ଓଡ଼ିଆ ପ୍ରତିଯୋଗିତା କିପରି କରିବା ଗୀତ ନାଚ ହେଉ କିମ୍ବା ବିଭିନ୍ନ ଓଡ଼ିଆ ସାହିତ୍ୟିକ ବିଷୟରେ କିପରି ଓଡ଼ିଆ ଭାଷାକୁ ଆମେ ମୂଳରୁ ପ୍ରୋତ୍ସାହନ ଦେବା ଯେହେତୁ ଆମେ ଓଡ଼ିଆ ତେଣୁ ଓଡ଼ିଆ ଭାଷାକୁ ଆମେ ଅଧିକ ମାତ୍ରାରେ ଦାୟିତ୍ୱ ଗ୍ରହଣ କରିବା ତେଣୁ ଓଡ଼ିଆ ଭାଷାକୁ ଆମେ ଏକ ମୁଖ୍ୟ ଭାଷା ଭାବେ ଆମେ ଗଡ଼ ଗଠନ କରିପାରିବା